ହଁ ଆମ ଅଞ୍ଚଳରେ ପଶୁ ପାଳନକୁ ମଧ୍ୟ ଏକ କୃଷି ଭାବରେ ଆମେ ନେଇଛୁ କାରଣ ଲୋକମାନେ ସାଧାରଣତଃ ବ ଜମିରୁ ବାହାରୁ ଥିବା ଖାଦ୍ୟଶେଷ ଛଡ଼ା ପଶୁ ମଧ୍ୟ ଖାଆନ୍ତି ଧର କୁକୁଡ଼ା ବତକ ଛେଳି ମେଣ୍ଢା ଏଗୁଡ଼ାକୁ ଖାଆନ୍ତି ତେଣୁ ଆମ ଅଞ୍ଚଳରେ ଯେଉଁ ବିଭିନ୍ନ ପ୍ରକାର ସମ୍ପ୍ରଦାୟର ଲୋକ ଅଛନ୍ତି ତାଙ୍କ ପାଇଁ ମଧ୍ୟ ମାଂସ ଦରକାର ତେଣୁ ସେହି ମାଂସ ଯୋଗାଇବା ପାଇଁ ମଧ୍ୟ ବହୁତ ପ୍ରକାର କ ପଶୁପାଳନ କରାଯାଇଛି କୁକୁଡ଼ା ଫାର୍ମ ହୋଇଛି ଇଏ ଆମର ଛେଳି ଫାର୍ମ ହୋଇଛି ମେଣ୍ଢା ଫାର୍ମ ହୋଇଛି ତେଣୁ ଏଠାରେ ମଧ୍ୟ ବିଭିନ୍ନ ପ୍ରକାରର ଲୋକ ଏଲ ସେଥିରେ ନିଯୁକ୍ତି ପାଇଛନ୍ତି କାରଣ ଏତେ ପରିମାଣରେ ମାଂସ ଯୋଗାଇବା ପାଇଁ ପଶୁପାଳନ ପାଇଁ ଆବଶ୍ୟକ ହେଉଥିବା ଲୋକ ଆଗ ଦରକାର ସେ ଯେଉଁ ଲୋକ ମଧ୍ୟ ନିୟୋଜିତ ହୋଇ ତାଙ୍କର ଗୁଜୁରାଣ ମଧ୍ୟ ମେଣ୍ଟାଉଛନ୍ତି ଆଉ ମୁଁ ସେୟାକୁ ଦୃଷ୍ଟିରେ ରଖି ଗୋଟିଏ କୁକୁଡ଼ା ଫାର୍ମ ମଧ୍ୟ କରିଛି ଏବଂ ଏ ଯେଉଁ କୁକୁଡ଼ା ଫାର୍ମ ବିଭିନ୍ନ ଜାଗାରେ ହୋଇଛି ସେମାନଙ୍କ ଭିତରେ ମୁଁ କେମିତି କୁକୁଡ଼ା ଫାର୍ମଟି ଭଲ ଭାବରେ କରିପାରିବି ଆଉ ଟିକିଏ ରୋଜଗାର ବଢ଼ିବ ସେଥିପାଇଁ ମୁଁ ମଧ୍ୟ ପାଞ୍ଚ ଦଶ ଜଣ ଲୋକଙ୍କୁ ସେଥିରେ ନିଯୁକ୍ତି ଦେଇଛି ଆଉ ଏଥିରୁ ଯେଉଁ ବାହାରୁ ଥିବା କୁକୁଡ଼ା ବିଭିନ୍ନ ପ୍ରକାର କୁକୁଡ଼ା ବ୍ରୟଲର କୁକୁଡ଼ା ଅଛି ଦେଶୀ କୁକୁଡ଼ା ଅଛି ଆମର ଅଷ୍ଟ୍ରେଲିଆ କୁକୁଡ଼ା ଅଛି ସେଗୁଡ଼ାକୁ ବିଭିନ୍ନ କାଟାଗୋରି ଅନୁଯାୟୀ ଆମେ ରଖିଛୁ ଆଉ ସେହି ଅନୁଯାୟୀ ତାଙ୍କର ବିଭିନ୍ନ ଟ୍ରିଟମେଣ୍ଟ ମଧ୍ୟ କରାଯାଏ ଆଉ ତା ଖାଦ୍ୟ ମଧ୍ୟ ବିଭିନ୍ନ ପ୍ରକାର କରାଯାଇଛି ଆଉ ତାଙ୍କର ଜୀବନଶୈଳୀ ତାଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସେସବୁ ମଧ୍ୟ ତାଙ୍କର ଅନୁଯାୟୀ କରାଯାଇଛି ତେଣୁ ଏ ଯେଉଁ ବିଭିନ୍ନ ପ୍ରକାର ଖାଦ୍ୟ ନିରାପତାକୁ ଏସବୁ ଫାର୍ମ ସବୁ ହୋଇଛି ଖାଦ୍ୟ ନିରାପତାକୁ ବଜାୟ ରଖିବା ପାଇଁ ତେଣୁ ଯେହେତୁ ଲୋକଙ୍କର ଖାଦ୍ୟ ବିଭିନ୍ନ ପ୍ରକାର ହୋଇଛି ବର୍ତ୍ତମାନ ତାଙ୍କର ଚଏସ୍ ମଧ୍ୟ ବଦଳିଛି ସେ ଚଏସକୁ ଆମେ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଶୁ ପାଳନ କରୁଛୁ ଆଉ ସେ ପଶୁ ପାଳନରେ କେମିତି ଆମେ ଅଧିକ ଲାଭଜନକ କରି ପାରିବୁ ସେଥିପାଇଁ ଆମେ ବିଭିନ୍ନ ୟୁଟୁବରେ ମଧ୍ୟ ଦେଖି ସେହି ଅନୁସାରେ କରୁଛୁ